ପେଟ୍ରୋଲ୍ ଶହେ ତିନି ଟଙ୍କା ତେୟାଳିଶ ପଇସା ଦୁଇ ଲିଟର୍ ଆଚ୍ଛା ହେନ୍ତା ଏଇ ପଟେ ଯିବୁ ଏଇଠୁ ହବ ତିରିଶ କିଲୋମିଟର ଏଇ ଆମର ରୋଡ଼୍ ସିଧା ଯାଇଛି ସିଧା ଗଲା ପରେ ଆମର ବେଟ୍ନଟି ତାପରେ ଗୋଟିଏ ହୋଇଛି ଯିବ ସମ୍ୱଲପୁର ହୋଇ କି ଆଉ ସର୍ଟକଟ୍ ଗାଁ ପଟେ ହୋଇ କି ଅଛି ଯେ ସେପଟେ ରାସ୍ତା ବହୁତ ଖରାପ ଅଛି ଗୋଟିଏ ଯାଉନି ଏପଟେ ରୋଡ଼୍ରେ ସିଧା ହାଇୱେ ଅଛି ସିଧା ପଳାଇଲେ ଟିକେ ଘୁରା ହେଉ ପଛେ କିନ୍ତୁ ରାସ୍ତା ଭଲ ଅଛି ଶୀଘ୍ର ପହଞ୍ଚି ପହଞ୍ଚି ଯିବେ ହଁ ସେଥିପାଇଁ ତ କହୁଛି ଗାଁ ପଟେ ଗାଁ ପଟେ ନ ଯାଇକରି ଏପଟେ ଆରାମ ସେ ହାଇ ରୁଟ୍ରେ ପଳାଇବେ ସୁବିଧା ହେବ କିଣା ହେ ଏଠୁ କରେଇ ହୋଇ ଯିବ ହଁ ଅଛୁ ଖାଇବାର ବି ଅଛି ସବୁ ସୁବିଧା ଅଛି ହୋଟେଲ୍ ଅଛି ରେଷ୍ଟ୍ରୁରାଣ୍ଟ ଅଛି ଯାଇ ଦେଇ ପାରିବେ ସେଇଠି ଖାଇ ପାରିବେ କିଛି ଅସୁବିଧା ନାହିଁ ଏଠି କିନ୍ତୁ ଆମର ଅଛି ମା ହୋଟେଲ୍ ସେଇଠି ସେଇଠୁ ଟିକେ ଊଲ ଦିଅ କାରଣ ଆମେ ନିଜେ ଖାଉ ନା ସେଇଠି ବୋଲି ସେଇଠି ଭଲ ଟିକିଏ ଖାଇବା ମିଳିବ ନା ସେଠି ମାନେ ଆରାମ ସେ ହୋଇ ଯିବ ସେଠି କମ୍ ବି ପଇସା ନିଅନ୍ତି ଅନ୍ୟ ପଟେ ବେଶୀ ନିଅନ୍ତି ସେଇଠି ବହୁତ କମ୍ରେ ହୋଇଯିବ ହଁ ଖାଇବା ଭଲ ପୁରା ଫ୍ରେସ୍ ଖାଇବା ଦିଏ ହେଲେ କିଛି ଅସୁବିଧା ନାହିଁ ଫେମସ୍ ଅଛି ମସଲା ମୁଢ଼ି ସଲା ମୁଢି ତା'ପରେ ଆମର ଟଙ୍କି ମୁଢ଼ି ନ ହେଲେ ଚିକେନ୍ ଯାହା ପାରିବେ ଆଉ ମଟନ୍ ମୁଢ଼ି ନେଉଛି ଦେଢ଼ ଶହ ଟଙ୍କା ହଁ ଏଇଟା ପାଖରେ ଦେଖି କି ଦୁଇ କିଲୋମିଟର ଆଗକୁ ଯିବେ ତାପରେ ସେଇଠି ହୋଟେଲ୍ ଅଛି ପରା ହଁ ମନ୍ଦିର ପାଖରେ ଅଛି ପ୍ରସାଦ ଖାଇବେ ଆଉ ଅନ୍ୟାନ୍ୟ ଜିନିଷ ଯଦି କିଣିବାର ଥିବ ତ କିଣି ପାରିବେ ହଁ ପଡ଼ିବ ମାର୍କେଟ୍ ତ ମନ୍ଦିର ପାଖରେ ବି ଅଛି କାର୍ ଆଗରୁ ବି ଅଛି କିଛି ଅସୁବିଧା ନାହିଁ ଏଇନେ ମାର୍କେଟ୍ ପାଖରେ ଚିକେ ସୁବିଧାରେ ଜିନିଷଗୁଡ଼ିକ ଯିବା ଆଉ ହଁ ଲଜ୍ ଅଛି ଲଜ୍ ଅଛି ଖାଇବା ପାଇଁ ବି ରହିବା ପାଇଁ ସୁବିଧା ସବୁ ସେଇଟା ଥିବ ସେଇଠି ପାଖରେ ତିନି ଚାରିଟା ଅଛି ତ ଗୋଟେର ନାଁ ଜାଣିଛି ସେଇଟାର ନାଁ ହେଉଛି ଆମର ଆମର ଫେମସ୍ ଲଜ୍ ଅଛି ହଁ